ମୁଁ ଥରେ ମୋ ମାମୁଁ ଘରକୁ ଯାଇଥିଲି ଯାତ୍ରା ଦେଖି ହେଲେ ସେଠାରେ ଦୁଇ ଦିନ ରହିଲି ବହୁତ ଭଲ ଲାଗିଲା ବହୁତ ଜିନିଷ ବିକା ହେଉଥିଲା ସେମିତିକି ପାଉଁଜି କାନଫୁଲ ଚୁଡ଼ି ଏମିତି ଅନେକ ଜିନିଷ ଆଉ ସୁନ୍ଦର ସୁନ୍ଦର ଜିନିଷ ବିକା ହେଉଥିଲା ଏହିସବୁ ଜିନିଷ ତ ଝିଅମାନଙ୍କର ବହୁତ ପସନ୍ଦ ତେଣୁ ମୋତେ ବି ବହୁତ ଭଲ ଲାଗିଲା ମୁଁ ସେ ଠାକୁ ଗଲି ଏତେ ସୁନ୍ଦର ସୁନ୍ଦର କାନଫୁଲ ଦେଖି ମୋତେ କିଣିବାକୁ ଇଚ୍ଛା ହେଲା ବହୁତ ଭଲ ଲାଗିଲା ତେଣୁ ସେଥିରୁ ମୁଁ ମୋ ପାଇଁ ଓ ମୋ ସାଙ୍ଗମାନଙ୍କ ପାଇଁ ପାଞ୍ଚହଳ କାନଫୁଲ ଆଣିଲି ମୋ ପରିବାର ଲୋକ କହିଲେ ଏଇଟା ଭଲ ପଡ଼ିବ ନାହିଁ କାରଣ ଏହାର ଦାମ ବହୁତ କମ୍ ଏଇଟା ଖାଲି ଦେଖିବାକୁ ସୁନ୍ଦର ଏହାର କଲର ଛାଡ଼ିଯିବ ହେଲେ ମୁଁ ଏକ ମାସ ହେଲାଣି ପିନ୍ଧୁଛି କିଛି କଲର ଛାଡ଼ି ନାହିଁ ମୋତେ ବହୁତ ଭଲ ଖୁସି ଲାଗିଲା